ହଁ ହ୍ୟାଲୋ ହଁ ମୁଇଁ ଯାଉଛେ ମୋର ବି ନେବାର ଅଛି ବହି ମାନେ କିନି

ହଁ ହୁଁ ଯେ ମୁଇଁ କ୍ଲାସ କ୍ଲାସ ରୁମ୍ ଯାଏ ଆସିଥିଲି ହଁ ଯେ ହଁ କେ ହେଲା ବୋଲଥିଲୁ ବୋଲଥିଲୁ ମୋତେ ଦେଇସିନି ଗପ ବହି ଗୁଟେ ଦରକାର ଥିଲା ଆଉ ଗଣିତ ବହି ଗୁଟେ ଥିଲା ଆରୁ ସାହିତ୍ୟ ଏତିକି ଟା ବହି ମୋର ଦରକାର ଥିଲା ତୋର କାଣା କାଣା ଥିଲା ଯେ ହୁଁ ହୁଁ ଚାଲ ଖୁଜିମା ଦେଖ୍ମା କିନ କିନ ଅଛି ଯେ ହୁଁ ମୁଇଁ ହଁ ମୋର ଗପ ବହି ଗୁଟେ ମିଲ୍ଲା ଗପ ମାନେ କେନ ସୁନ୍ଦର ସୁନ୍ଦର ଟା ଅଛି ତୁଇ ବି ନବୁ କେ ହୁଁ ଖୁବ୍ ସୁନ୍ଦର ସୁନ୍ଦର ଗପ ଅଛି ନେବୁ କା ବୋଲଛିନ ମୁଇ ଦି ତତେ ତୋର ଲାଗି ହଁ ଡଙ୍ଗରା ହେଁ ହୁଁ ହଁ ମୋର ଗପ ନେବି ଗପ ମାନେ ସୁନ୍ଦର ସୁନ୍ଦର ଟା ଅଛି ଯେ ଆର ଦୁଇଟା ବହି ଦେବ ଥିନି ଓଡ଼ିଆ ବହି ଆର କିନ୍ ଅଛେ ଦେଖ୍ସି ବୋଲଛିନି ହୁଁ ମୋର ମୋ ଗପ ବହି ର ଗପ ଗୁଟେ କହେସି ଶୁନ କେନ ସୁନ୍ଦର ପଢ଼୍ସି ହେଲେ ଗୁଟେ ଜଙ୍ଗଲ ନେଇ କିନି ବ ଥିଲା ଆରୁ କେଛ ଥିଲେ ବଗ ମାନେ ଦୁଇଟା ଥିଲେ ଆର କେଛ ଗୁଟେ ଥିଲେ ବଡ଼ ପୁଖରୀ ସେ ପୋଖରୀ ପାନ କିନି ଅଣ୍ଟି ଜ ଥିଲା ନା ସେମାନ କିନ୍ ପୋଖରୀ ଗୁଟେ ବଡ଼ ଟା ଦରକାର ଥିଲା ଯେ କିନି ସେମାନେ ଉଡ଼ି ଉଡ଼ି ଗଲେ ଏନେରେ ହେଲେ ବିଡ଼ା ମିଲ୍ଲା ପଛେ ସେ କେଛ ଡାକି ଗଲେ ଏ କେଛ ଚାଲ ଆମକେ ମିଲାନ ପୋଖରୀ ଥି ଯିବି କେ ବୋଏଲେ ହଁ ବୋଏଲେ ଗଲେ ବାଡ଼ି ଗୁଟେ ହେଟା କେ ଧରିବା କେନ୍ତା କର ମୁଇଁ ବୋଏଲେ ବାଡ଼ି ଗୁଟେ ଆଣଲେ ଦୁଇ ଲୋକ ଦୁଇ ଥୁଣ୍ଟା ନେ ଧଇଲେ ତା ଆରୁ ଗଲେ ଉଡ଼ି ଉଡ଼ି ଇତର କିନ୍ କିନ୍ ସୋଚଲା ବଲେ ହଁ